ଭାରତର କେତେକ ଆକର୍ଷଣୀୟ ସ୍ଥାନ ବା ପର୍ଯ୍ୟଟକ ସ୍ଥାନ ହେଉଛି ତାହା ମଧ୍ୟରୁ ରାମ ମନ୍ଦିର ପୁରୀର ଜଗନ୍ନାଥ ମନ୍ଦିର ଏବଂ ଆମ ଓଡ଼ିଶାର ଯାହାକି ଭାରତର ଏକ କ୍ଷୁଦ୍ର ରାଜ୍ୟ ତାହାର ମାଲକାନାଗିରି ଜିଲ୍ଲା ସାଇଡ୍ରେ କୋରାପୁଟରେ ଅବସ୍ଥିତ ଡୁଡୁମା ଜଳପ୍ରପାତ ତାହା ଦେଖିବାକୁ ଭାରତର ବିଭିନ୍ନ ସ୍ଥାନରୁ ଟୁରିଷ୍ଟ ମାନେ ବା ପର୍ଯ୍ୟଟକମାନେ ଆସନ୍ତି ଏହି ଦୃଶ୍ୟକୁ ଦେଖିବାକୁ ଭାରତର ଓଡ଼ିଶାର ଏହି ଜଳପ୍ରପାତ ସବୁଠୁ ସବୁଠୁ ବଡ଼ ଜଳପ୍ରପାତ